ଆମ ଅଞ୍ଚଳରେ ପଶୁ ଡାକ୍ଟର ଅଛନ୍ତି ସେ ସବୁଦିନେ ଆସି ଆମ ଗାଁର ପଶୁମାନଙ୍କୁ ଦେଖିଯାଆନ୍ତି କିନ୍ତୁ ଯଦି କେବେ ତାଙ୍କର ଅସୁବିଧା ହେବ ସେ ଆସୁନାହାନ୍ତି ଆମେ ଆମ ପଶୁମାନଙ୍କର ଯତ୍ନ ଭଲ ଭାବରେ ନେଉଛୁ ଯଦି କିଛି କିଛି ଆମକୁ ଜଣା ପଡ଼ିବ ନାହିଁ ପଡ଼ିବ ନାହିଁ କି କିଛି ଜାଣିବାର ଜଣିବାର ଥିବ ତେବେ ଆମ ପଶୁ ଡାକ୍ଟରଙ୍କ ପରାମର୍ଶ ନେଉଛୁ ଯଦି ପଶୁର ଦେହ ଖରାପ ଥିବ କି କିଛି ରୋଗ ହୋଇଥିବ ତେବେ ତାହା ପାଇଁ ଠିକ୍ ଔଷଧ ଆଣି ଦିଅନ୍ତି ଆଉ କେବେ ଆଉ କେବେ କେବେ ଘରେ ତିଆରି କରି ଔଷଧ ଦେବା ପାଇଁ ମଧ୍ୟ କହିଛନ୍ତି ସେ ଶେଷ ଥର ପାଇଁ କାଲି ଆସି କାଲି ଆସି ଆମ ଗାଁର ପଶୁମାନଙ୍କୁ ଦେଖି ଯାଇଛନ୍ତି ପଶୁମାନଙ୍କ ଔଷଧ ପାଇଁ ଅଧିକ ଟଙ୍କା ମଧ୍ୟ ଖର୍ଚ୍ଚ ହେଉଛି ଯଦି କେବେ କିଛି ଅଧିକ ରୋଗ ହେବ ପଶୁକୁ ତେବେ ଡକ୍ଟର ଅଧିକ ଟଙ୍କା ମଧ୍ୟ ନିଅନ୍ତି